ପାଞ୍ଚ ଦଶ ଦୁଇହଜାର ଏକୋଇଶ ପାଞ୍ଚ ଆଠ ଦୁଇହଜାର ବାଇଶି ଛଅ ନଅ ଦୁଇହଜାର ତେଇଶ ସାତ ଦଶ ଦୁଇହଜାର ତେଇଶ ଏକ ତିନି ଦୁଇହଜାର ଚବିଶ